ମୁଁ ଅନ୍ଲାଇନ୍ ମାଧ୍ୟମରେ ହର୍ବାଲ କମ୍ପାନୀର ଗୋଟିଏ ଶାୱାର ଜେଲ୍ ଆଣିକି ବ୍ୟବହାର କରୁଥିଲିତ ସେହିଟା ମୋତେ ଏବେ ବେଶି ଭଲ ଲାଗୁନି କାହିଁକି ନା ସେ ମୋ ଶରୀରକୁ ଶୁଖିଲା ପକାଇ ଦେଉଛି ଓ ଏହାର ପରିମାଣ ମଧ୍ୟ ସେହି ଡବାରେ ବହୁତ କମ ଅଛି ଆଉ ଏହାର ମୂଲ୍ୟ ମଧ୍ୟ ଟିକେ ଅଧିକ ରହିଛି ତ ସେଥିପାଇଁ ମୋତେ ଭଲ ଲାଗୁନି ସେହିଟା